ରେଡ଼ିଓ ତରଙ୍ଗ ପ୍ରୋଗ୍ରାମ୍ରେ ମୋର ପ୍ରିୟ ପ୍ରୋଗ୍ରାମ୍ଟି ହେଲା ସମ୍ବାଦପତ୍ର ମୁଁ ଏହାକୁ ନିତି ଦିନ ସକାଳ ସାତଟାରୁ ଆଠଟା ପର୍ଯ୍ୟନ୍ତ ଘଣ୍ଟାଟି ଦେଖି ଏହା ଦ୍ୱାରା ମୁଁ ଦେଶ ବିଦେଶର ଖବର ଜାଣିପାରେ

ଆଦି ପାଣିପାଗର ସୂଚନା ଆଉ ଆମର ଦେଶର ପରିସ୍ଥିତି ଆଉ ଅର୍ଥନୀତି ବିଷୟରେ ମୁଁ ଜାଣିପାରେ ତେଣୁ ଏହାକୁ ମୋତେ ବହୁତ ଭଲ ଲାଗେ ସମ୍ବାଦପତ୍ର ଦ୍ୱାରା ବିଭିନ୍ନ ଅଞ୍ଚଳରୁ ବିଭିନ୍ନପ୍ରକାର ସୁ ସମାଚାର ମିଳିଥାଏ ଆଉ ଖରାପ ସମାଚାର ମଧ୍ୟ ମୁଁ ଜାଣିପାରିଥାଏ ଏହା ଦ୍ୱାରା ଆମ ସମାଜକୁ ଗୋଟେ ସୁଲଭ ପ୍ରଦାନ ଅଟେ ରେଡ଼ିଓ ମାଧ୍ୟମ ଦ୍ୱାରା ସମସ୍ତେ ବିଭିନ୍ନପ୍ରକାରର ଶିକ୍ଷା ପାଇଥାନ୍ତି ଅର୍ଥାତ୍ ଏହି ଏହା ଦ୍ୱାରା ସଙ୍ଗୀତ ମଧ୍ୟ ଲୋକ ଶ୍ରବଣ କରି ମନମୁଗ୍ଧ କରିଥାନ୍ତି ଆଉ କୃଷି ଦର୍ଶନରେ ଆଜିର ପାଣିପାଗ କେମିତି ଅଛି କେବେ ବର୍ଷା ହେବ କେବେ ଖରା ହେବ କେବେ ଦୁର୍ଭିକ୍ଷ ହେବ କେବେ ବନ୍ୟା ହେବ ଏହା ଦ୍ଵାରା ମଧ୍ୟ ଆମେ ଜାଣିପାରିଥାଉ ଆଉ ଏହା ସମ୍ବାଦ ମାଧ୍ୟମରେ ହିଁ ଏହା ଲିପିବଦ୍ଧ ହୋଇ ସୂଚାଇ ଦିଆଯାଇଥାଏ ତେଣୁ ରେଡ଼ିଓ ପ୍ରୋଗ୍ରାମ୍ ମୋର ପ୍ରିୟ ପ୍ରୋଗ୍ରାମ୍ ଅଟେ